ଆଜିର ଦୁନିଆରେ ଓଡ଼ିଆ ଭାଷାରେ ବକ୍ତାମାନେ କୋଣସି ବକ୍ତୃତା ଦେବାକୁ ଚାହୁଁ ନାହାନ୍ତି ଯାହାଫଳରେ ଓଡ଼ିଆ ତାଙ୍କୁ ବହୁ କଷ୍ଟ ଲାଗୁଛି ଯେ ଓଡ଼ିଆଟାକୁ ସହଜ ଓ ସରଳ କରିବାପାଇଁ ସେମାନେ ଚାହୁଁନାହାନ୍ତି ସବୁ ସବୁ ବ୍ୟବହାର କଲାବେଳେ ଓଡ଼ିଆ ଭାଷାର ବ୍ୟବହାର କଲାବେଳେ ସବୁବେଳେ ଇଙ୍ଗଲିସ୍ ଇଂରାଜୀର ଭାଷା ବ୍ୟବହାର କରୁଛନ୍ତି ଯାହା ଫଳରେ ହଁ ନା ଜାଗାରେ ଏସ ନୋ କହୁଛନ୍ତି ଏସ୍ ଓର୍ ନୋ କହୁଛନ୍ତି ଆଉ ସବୁଥିରେ ଇଙ୍ଗଲିସ୍ର ବ୍ୟବହାର କରାଯାଉଛି ଯାହାଫଳରେ ଆଉ ଓଡ଼ିଆର କିଛି ମର୍ଯ୍ୟାଦା ରହୁନି କାହିଁକି କ'ଣ ପାଇଁ ପାଶ୍ଚାତ୍ୟ ସଭ୍ୟତାକୁ କ'ଣ ପାଇଁ ସେମାନେ ଆଦରି ବସୁଛନ୍ତି ଆମର ଓଡ଼ିଆ ସଭ୍ୟତାକୁ କ'ଣ ପାଇଁ ସେମାନେ ଆଦରୁ ନାହାନ୍ତି ଏଇଟା ହେଉଛି ବଡ଼ ସମସ୍ୟାର ଆସି ଯାଉଛି ପୁରା ଇଙ୍ଗଲିସ୍ ମିଡ଼ିୟମରେ ଛୁଆଙ୍କୁ ପଢ଼େଇବେ ଇଙ୍ଗଲିସ୍ରେ ସବୁ ସେମାନେ କହିବେ ଓଡ଼ିଆରେ କିଛି କହୁନାହାନ୍ତି ମମି ଡାଡ଼ି କହୁଛନ୍ତି ମାଆ ବାବା କେହି କହୁନାହାନ୍ତି ଯାହାଫଳରେ ସମସ୍ତେ ହଇରାଣ ହେଉଛନ୍ତି ଏଇଟା ଓଡ଼ିଆର ଆସ୍ତେ ଆସ୍ତେ ଚିହ୍ନବର୍ଣ୍ଣ ଲିଭିବାକୁ ଦେଉଛନ୍ତି ସେମାନେ ଏଇଟା ଠିକ୍ ନୁହେଁ ଓଡ଼ିଆ ମାନେ ଆମ ଓଡ଼ିଆ ଭାଷା ଲେଖିବା ସବୁବେଳେ ଲେଖାରେ ବି ଆମର ସତର୍କ ରହିବା ଦରକାର ଓଡ଼ିଆ ଭାଷାଟାକୁ ଲେଖିବା ତାର ଇଙ୍ଗଲିସ୍ ବ୍ୟବହାର କରିବା ନାହିଁ ଏଗୁଡ଼ା ହେଉଛି ଆମର କର୍ତ୍ତବ୍ୟ